ହ୍ୟାଲୋ ନମସ୍କାର ସାର୍ କୁହନ୍ତୁ ଠିକ୍ ଅଛି ଆପଣ କିଏ କହୁଥିଲେ କହିଲେ କୁହନ୍ତୁ ହଁ ନିମାପଡ଼ା ପୋଲିସ୍ ଷ୍ଟେସନ୍ରୁ କହୁଥିଲି ଆପଣ ପୋଲିସ୍ କମ୍ପ୍ଲେନ୍ କରିଛନ୍ତି ଠିକ୍ ଅଛି ଆପଣ ଲିଖିତ ଭାବେ ଗୋଟେ କମ୍ପ୍ଲେନ୍ ଦେଇ ଦିଅନ୍ତୁ ଟ୍ରାକିଂ କରିକି ଆପଣଙ୍କୁ କହୁଛୁ ଠିକ୍ ଅଛି ଆସନ୍ତୁ କମ୍ପ୍ଲେନ୍ଟି ଆଗ ଦେଇ ଦିଅନ୍ତୁ ଠିକ୍ ଅଛି ଠିକ୍ ଅଛି ଆପଣ ଆସନ୍ତୁ କମ୍ପ୍ଲେନ୍ଟା ଦେଇ ଦିଅନ୍ତୁ କମ୍ପ୍ଲେନ୍ ଦେଲାପରେ ଆମର କାର୍ଯ୍ୟକାରୀ କରାଯିବ ଆଉ ଆପଣ ପହିଲେ ଆସନ୍ତୁ ପୋଲିସ୍ ଷ୍ଟେସନ୍କୁ ଆସନ୍ତୁ ପୋଲିସ୍ ଷ୍ଟେସନ୍ରେ ଆସିକି କମ୍ପ୍ଲେନ୍ଟା ଆଗ ଦିଅନ୍ତୁ କମ୍ପ୍ଲେନ୍ଟା ଦେଲାପରେ ଯାଇକିରି ଆମର ଯାହା କିଛି କାର୍ଯ୍ୟ ହେଇପାରିବ ମୁଁ ଏବେ ତ ବାହାରେ ଅଛି ମୋତେ ବି ପୋଲିସ୍ ଷ୍ଟେସନ୍କୁ ପହଞ୍ଚିବା ପାଇଁ କିଛି ଟାଇମ୍ ଲାଗିବ ତ ଦଶ ପନ୍ଦର ପନ୍ଦର ମିନିଟ୍ ଟାଇମ୍ ଲାଗିବ ଆପଣ ଆସନ୍ତୁ କିଛି ଅସୁବିଧା ନାହିଁ ଆପଣ ଆସନ୍ତୁ ଆସିକି ପହିଲେ କମ୍ପ୍ଲେନ୍ଟି ଆମର ପୋଲିସ୍ ଷ୍ଟେସନ୍ରେ ରେଜିଷ୍ଚ୍ରେସନ୍ କରିବେ କମ୍ପ୍ଲେନ୍ଟି ଦେଲାପରେ ଯାଇକି ଯାହାକିଛି କାର୍ଯ୍ୟକାରୀ କରା ଯାଇପାରିବ ହଁ ଆପଣଙ୍କ ନାଁଟା କ'ଣ କହିଲେ ଠିକ୍ ଅଛି ଆପଣଙ୍କ ନାଁ ଆଉ ଆପଣଙ୍କ କ'ଣ ବ୍ୟାଗ୍ରେ ଥିଲା ବ୍ୟାଗ୍ କେମିତି କଲର୍ ଥିଲା କେମିତି କ'ଣ କେଉଁ ଯାଗାରେ ହଜିଛି କିବା ଚୋରି ହେଇଛି ସେହି ଜିନିଷଟା ପୁରା ଡିଟେଲ୍ସ୍ରେ ସେ ଲେଖିବେ କମ୍ପ୍ଲେନ୍ରେ ଆଉ କେତେ ଟଙ୍କା ଥିଲା ଆପଣଙ୍କର ଆଉ ପର୍ସ୍ରେ କେତେ ଟଙ୍କା ଥିଲା ଏଗୁଡ଼ା ସବୁ ଲେଖିବେ ଡିଟେଲ୍ସ୍ କମ୍ପ୍ଲେନ୍ ଦେଖିଲା ପରେ ଯାଇକି ଯାହାକିଛି କାର୍ଯ୍ୟକାରୀ କରା ଯାଇପାରିବ ବୁଝିଲେ କି ନାଇଁ ଠିକ୍ ଅଛି ଠିକ୍ ଅଛି